ସ୍ଵାସ୍ଥ୍ୟ ସେବା ପରିବହନ ଶିକ୍ଷା ସରକାର ଆମକୁ ବହୁତ ଯୋଗାଇ ଦେଇଛନ୍ତି ତଥାପି ଆମକୁ ସେସବୁ କିଛି ସହଯୋଗ ଠିକ୍ସେ ହୋଇପାରୁ ନାହିଁ ଯେଉଁଥିପାଇଁକି ସରକାରଙ୍କଠୁ ଆମକୁ ଆଉ କିଛି ସାହାଯ୍ୟ ଆବଶ୍ୟକ ହେଉଛି ଯେମିତିକି ଏବେ ଗୋଟିଏ ଗ୍ରାମରେ ସ୍ଵାସ୍ଥ୍ୟ କେନ୍ଦ୍ର ରହିବାଟା ନିହାତି ଦରକାର ସେମିତିକି ସେହି ସ୍ଵାସ୍ଥ୍ୟ କେନ୍ଦ୍ର ରହିଲେ ସେଥିରେ ଲୋକମାନଙ୍କର ବହୁତ ସାହାଯ୍ୟ ହୋଇପାରିବ ସେମାନଙ୍କୁ ବହୁ ସୁବିଧା ହୋଇପାରିବ ଲୋକମାନେ ଦୂର ବାଟକୁ ଯାଉଛନ୍ତି ତ ନିଜ ଗ୍ରାମରେ ଗୋଟିଏ ସ୍ୱାସ୍ଥ୍ୟକେନ୍ଦ୍ର ଥିଲେ ଲୋକମାନଙ୍କୁ କିଛି କଷ୍ଟ କରିବା ପାଇଁ ପଡ଼ିବ ନାହିଁ ତ ଏବେ ଯଦି କିଛି ଗାଁରେ ସ୍ଵାସ୍ଥ୍ୟ କେନ୍ଦ୍ର ଅଛି ବି କିଛି ଡକ୍ଟର ସେଇ ଜାଗାକୁ ଯାଇ ବି ପାରୁନାହାଁନ୍ତି ଲୋକମାନଙ୍କର କିଛି ଅସୁବିଧା ହେଲେ ଡକ୍ଟରମାନେ କିଛି ସାହାଯ୍ୟ କରିପାରନ୍ତି ନାହିଁ ଆଉ ଯଦି କାହାର ଦେହ ଖରାପ ହୋଇ ଯାଉଛି ତ ଗୋଟିଏ ଆମ୍ବୁଲାନ୍ସ ଡାକିଲେ ସେ ଆମ୍ବୁଲାନ୍ସ ଆସିବା ପାଇଁ ଗୋଟିଏ ରାସ୍ତା ବି ଠିକ୍ ନାହିଁ ଯେଉଁଥିପାଇଁ ଆମ୍ବୁଲାନ୍ସ ଠିକ୍ ଟାଇମ୍ରେ ଆସିପାରୁନି ଲୋକମାନଙ୍କୁ ବହୁ ସେଇଥିପାଇଁ ଅସୁବିଧା ହେବାକୁ ପଡୁଛି ଆଉ ଗୋଟିଏ ଗ୍ରାମରେ ନିହାତି ଗୋଟିଏ ସ୍କୁଲ ରହିବା ନିହାତି ଦରକାର ସେଥିରେ ଠିକ୍ସେ ପାଠ ପଢ଼ା ବି ହେବା ନିହାତି ଦରକାର ତ ସରକାର ଯେତିକି ପିଲାମାନଙ୍କ ଉପରେ ଧ୍ୟାନ ଦେବେ ଯେତିକି ପିଲାମାନଙ୍କୁ କି ଶିକ୍ଷକମାନଙ୍କୁ ଯେତିକି କହିପାରିବେ ବୁଝେଇପାରିବେ ତ ସେଇଟା ବହୁତ ଭଲ ହେବ ତ ପିଲାମାନେ ଆଗକୁ ବି ଭଲ ପଢ଼ିପାରିବେ ସ୍କୁଲଗୁଡ଼ାକରେ ଭଲ ଶିକ୍ଷକ ଆସିକି ପାଠ ବି ପଢ଼ାଇପାରିବେ ଭଲସେ ପିଲାମାନଙ୍କୁ ଦେଖା ଶୁଣା ବି କରିପାରିବେ ସେଥିପାଇଁ ସରକାରଙ୍କୁ ଅନୁରୋଧ କି ସେ ଏସବୁ ଉପରେ ଧ୍ୟାନ ଦେବେ